ହ୍ୟାଲୋ ଆଜ୍ଞା ଆଜ୍ଞା ମୁଁ ଷ୍ଟୁଡ଼ିଓରୁ କହୁଛି

ହଁ ବାଇଶ୍ ତାରିଖରେ ଦେଇପାରିବୁ ଟାଇମ୍ ହଁ ତିନ୍ ଦିନ୍ କିଛି ଅସୁବିଧା ନାଇଁ ଆପଣ କୁହନ୍ତୁ କ'ଣ କ'ଣ ଦରକାର କୁହନ୍ତୁ ଫଟୋ ଦରକାର୍ ନା ଭିଡ଼ିଓ ଦରକାର୍

ଆଚ୍ଛା ପ୍ଲେସ୍ଟା ଆମେ ପ୍ରୋଭାଇଡ଼୍ କରିବୁ ନା ଆପଣ ପ୍ରୋଭାଇଡ଼୍ କରିବେ ହଁ ଅଛି ଯେମିତିକି ଆମର ମୟୂରଭଞ୍ଜ ଅଛି ଆଜ୍ଞା ଆଜ୍ଞା ଯେମିତି ଦେଖନ୍ତୁ ଗୋଟିଏ ମୟୂରଭଞ୍ଜ ଗୋଟିଏ ଆମର ଦାରିଙ୍ଗବାଡ଼ି ଗୋଟିଏ ଆମର ଏଇ ଦିହରେ ଶୁଟିଂ କଲେ ପାଇନ୍ ଟ୍ରୀ ଅଛି ତାପରେ ଆମର ୱାଟାରଫଲ୍ ଅଛି ତାପରେ ଏମିତି ବହୁତସାରା ଯେମିତିକି ପାହାଡ଼ ଅଛି ଆମେ ସେଇଠି ଶୂଟିଂ କଲେ ବେଟର୍ ହବ ମାନେ ଯେହେତୁ ଗୋଟିଏ କପଲ୍ ପାଇଁ ଚାର୍ଜେସ୍ ନାଇଁ ଆମର ପୁରା ଟୋଟାଲ୍ କାମ ସାରିଲା ପରେ ଆପଣ ଆପଣଙ୍କର ଭିଡ଼ିଓ ଭିଡ଼ିଓ ଏବଂ ଫୋଟୋଗ୍ରାଫି ଦେଖିକି ଆମେ ପଇସାଟା କହିବୁ ଆମେ ଖାଲି ଭିଡ଼ିଓ ଶୂଟିଂ ପାଇଁ ନେଉଛୁ ଦୁଇ ଲକ୍ଷ ଟଙ୍କା

ନାଇଁ ଦୁଇ ଦିନକୁ ଦୁଇ ଲକ୍ଷ

ନାଇଁ ନାଇଁ ଶୁଣୁନାହାନ୍ତି ଶୁଣୁନାହାନ୍ତି ଏକ୍ଚୁୟାଲି କଥାଟା ହେଉଛି ଆମେ ପୁଣି ପ୍ରୋଭା ଆମ ତରଫରୁ ଯେହେତୁ ଗୋଟେ ପ୍ରୋଭାଇଡ଼୍ ହବ ବହୁତ୍ ବହୁତ୍ ବାଟ ଯିବା ସେଥିପାଇଁ ଆମେ ଆମେ ଆଜ୍ଞା ଟ୍ରାଭେଲର୍ ଆମେ ନେବୁ ଆପଣଙ୍କୁ ନେଇକି ଯିବୁ ସିଠି ଶୂଟିଂ ଖାଇବା ପିଇବା ଦାୟିତ୍ଵ ସବୁ ଆମର ଆପଣ ତିନ୍ ଦିନ୍ ତିନ୍ ଦିନଯାକ ଆମ ମାନେ ଆମ ସହ ବୁଲିବେ ଆମେ ଯାହା କହିବୁ ଆମ ତରଫରୁ ସବୁକିଛି ହଁ ଆମର ଏଇଟା ଶୁଣନ୍ତୁ ଆମର ଏଇଟା ଗୋଟିଏ କ୍ୟାମେରାର ଦାମ୍ ପଡ଼ିଯାଉଛି ଦଶଲକ୍ଷ ଟଙ୍କା ଆମର ନିକୋନ୍ ଡ଼ି ଏକ୍ସ୍ ଥ୍ରୀ ଫୋର୍ ଟୁ ଜିରୋ ହଁ ନିକୋନ୍ ହେଉଛି କ୍ୟାମେରା ଆମର ଭିଡ଼ିଓ ପାଇଁ କ୍ୟାନୋନ୍ ଅଛି ଆଉ ସବୁପ୍ରକାର ଅଛି ସବୁ ଲାଇଟ୍ନିଂ ହଉ ଆମର ପୁଣି ଯେହେତୁ ଭିଡ଼ିଓ ଶୁଟିଂ ହବ ତା' ପାଇଁ ପଛରେ ଆମର ଯେତେକ ସବୁ ଆମର ବଏଜ୍ମାନେ ଅଛନ୍ତି ସେମାନେ ସବୁ ହେଲ୍ପ୍ କରିବେ ମେକଅପ୍ ପାଇଁ ମେକଅପ୍ ଆର୍ଟିଷ୍ଟ୍ ସବୁ ରହିବ ତାପରେ କଷ୍ଟ୍ୟୁମ୍ ବି ରହିବ ସେଥିପାଇଁ ଆମେ ଟିକିଏ ଚାର୍ଜେସ୍ ନେଉଛୁ ଆଉ ହଁ ହଉ ତାହେଲେ ଠିକ୍ ଅଛି ସେମିତି ହେଲେ ଆମର ପଚାଶ୍ ହଜାର୍ ଡନ୍ କରନ୍ତୁ